ପାଞ୍ଚଟି ତାରିଖ ହେଲା ସାଧାରଣତନ୍ତ୍ର ଦିବସ ଜାନୁଆରୀ ଛବିଶ ସ୍ୱାଧୀନତା ଦିବସ ଅଗଷ୍ଟ ପନ୍ଦର ପରିବେଶ ଦିବସ୍ ଜୁନ ପଚିଶ ଆଉ ଆମର ଏଡ୍ସ ଦିବସ୍ ଡିସେମ୍ବର ଏକ ଆଉ ଆମର ଉତ୍କଳ ଦିବସ ଏପ୍ରିଲ ଏକ